ଖୋଲା ପୋଖରୀରେ ଯଦି ଆମେ ବୁଡ଼ି ରହିବା ତେବେ ଆମେ ପହଁରିବା ଶିଖିଥିଲେ ମେ ଆମେ ପୋଖରୀ କିମ୍ବା ବଡ଼ ନଦୀକୁ ମଧ୍ୟ ପହଁରି ପହଁରି ଆସିପାରିବା ବଡ଼ ବଡ଼ ଜଳାଶୟ କିମ୍ବା ବଡ଼ ବଡ଼ ନଦୀମାନଙ୍କରେ ଖସଡ଼ା ଥିଲେ ଆମେ ସାବଧାନର ସହ ଯିବା ବଡ଼ ବଡ଼ ଜଳାଶୟରେ ଆମେ ଭୁଲରେ ବି ଫଟୋ କିମ୍ବା ଭିଡ଼ିଓ କରିବା ଚେସ୍ ପାଇଁ ଚେଷ୍ଟା କରିବା ନାହିଁ କାରଣ ଯଦି ବି ଆମେ ଅସାବଧାନତାରେ ଗୋଡ଼ ଖସିଯିବ ଯାହାଫଳରେ ଆମର ଅଁ ଜୀବନ ବିପଦରେ ପଡ଼ିଯିବ କେତେବେଳେ ମଧ୍ୟ କେତେକ ଏହି ଭୁଲ ଅ ନଦୀ ସ୍ରୋତରେ ଭାସି ଅଁ ମୃତ୍ୟୁବରଣ କରନ୍ତି